ହ୍ୟାଲୋ

କିଛି ନାଇଁ ବୋଉ ଏଇଟା ମୁଁ ଏଇ ଟିକିଏ ବାହାର ଆଡ଼େ ଆସିଛି ଆଁ ହଁ ହୁଁ ସରସ୍ୱତୀ ପୂଜା ତ କେତେ ତାରିଖ୍ ଅଛି କି ସରସ୍ୱତୀ ପୂଜା ଓ ବୋଇଲେ ତୁଇ ଆଉ ମୁଁ ଯିମା ଖାଲି ହୁଁ ହଁ ବ୍ୟାକ୍ ଅଫିସ୍ ଯିମା ବୋଇଲେ ଏଇଟା କେତେବେଳେ ଯିମା ଟାଇମ୍ ଟିକିଏ ମୋତେ କହି ଦେଇଥା ହଉ ହଉ ଶୁନ୍ ମୁଇଁ ସକାଲୁ ବ୍ରସ୍ଫ୍ରସ୍ କରି କରି କ୍ରସି୍ଂଫ୍ରସି୍ଂରୁ ଆସ୍ଲେ ଯିମା ବ୍ରସ୍ କରି ଯେ ହଁ ମୁଁ ଫ୍ରିରେ ଥିବି

ହୁଁ ହୁଁ ପଣ୍ଡିତ୍ଠୁ ଲିଷ୍ଟ୍ କରି କରି ଆନିଛୁ କେଁ ହୁଁ

ହଁ ହଉ ମୁଇଁ ପଚରାମି ମୋ ସାଙ୍ଗମାନଙ୍କୁ ଆଉ

କେତେ ଗୁଡ଼େ ନା ସେ ପାଞ୍ଚଶହ ଆକାଉଣ୍ଟ୍ ହିଁ କେତେ ଉଠିଛି